ମୋର୍ ଗୁଟେ ଗ୍ୟାସ୍ ଚୁଲ୍ଲା ଦର୍କାର୍ ଥିଲା ଯେନ୍ତା କି ଘରେ ଚୁଲା ନାହିଁ ଥି ବେଲେ ମୁଇଁ ଦୁକାନକେ ଗଲି ଦୁକାନକେ ଗଲା ପରେ ସେ ଦି ତିନିଣ୍ଟା କମ୍ପାନୀର ଦେଖାଲା ଯଉଟା କି ସୁରିଆର ଦେଖାଲା ବଟର୍ଫ୍ଲାଏର୍ ଦେଖାଲା ଏନ୍ତା ଦି ତିନଣ୍ଟା କମ୍ପାନୀର ଚୁହ୍ଲା ଦେଖାଲା ବେଲେ ମି ଭାରତ ଗ୍ୟାସ୍ର ଚୁହ୍ଲାଟୋ ଆଣିଲ୍ ଆନିକିରି ଜଲାଲି ବ୍ୟବହାର୍ କଲି ଘରେ ବ୍ୟବହାର କଲାପରେ ଦିନେ ଅଧୁ ବ୍ୟବହାର୍ କଲାପରେ ସେ ଚୁହ୍ଲାଟା ଖରାପ୍ ହେଇଗଲା ଖରାପ ହେଇକରି ମି ଦୁକାନ୍ କେ କମ୍ପ୍ଲେନ୍ ଦେଲା ପରେ ସେ ମି କିଛି କହି ନପାରେ ଖରାପ ହେଲା କିଛି ଦାୟିତ୍ୱ ନାଇନ ବୋଲି ସେ ମତେ କହିଲା ଆଉ ସେଟା ଯାଇକି କିଛି ରିପ୍ୟାରିଙ୍ଗ୍ ମୋତେ କିଛି କର୍ବାଲାଗି ବି ସେ ନାଇଁ ଚାହିଁଲା ଆର୍ ସେଥିର୍ ଲାଗି ମୁଇଁ ବହୁତ୍ ଅସୁବିଧା ପଡ଼୍ଲି ଆରୁ ସେ ମତେ କିଛି ରିପ୍ୟାରିଙ୍ଗ୍ ନାଇ ଦେଲା ସାହାଯ୍ୟ ପାଇଁ ବି କିଛି ପଇସା ପତର୍ ନାଇ ଦେଲା ମାନେ ମୋର୍ ସବୁ ଖରାପ୍ ହେଲେ ପଇସା ସେ ଜେନ୍ ଚୁହ୍ଲାଟା କଲି ପ୍ରଡକ୍ଟ ନମ୍ୱର୍ ପଇସା ଖାଲି ଲାଗ୍ଲା ଖର୍ଚ୍ଚ ହେଇଗଲା